ଆମ ଗ୍ରାମର ବୟସ୍କ ଲୋକମାନେ ଗାଁର ମନ୍ଦିର ପାଖରେ ବସି ତାସ ଖେଳନ୍ତି ଏବଂ ପୌରାଣିକ ସଙ୍ଗୀତ ଉପରେ ଆଲୋଚନା କରନ୍ତି ତାସ ଖେଳରେ ଅତ୍ୟନ୍ତ ଆନନ୍ଦିତ ଲାଭ କରିଥାନ୍ତି